ଆମେ ସାମୁହିକ ଭାବରେ ଗାଁରେ କିଛି ଆମେ ପ୍ରତିକାର କରିଛୁ ଗାଁ ମୁଣ୍ଡରେ ଆମର ଗୋଟିଏ ଅଛି ଜଣେ ବୈଦ୍ୟ ଅଛନ୍ତି ସେ ବିଭିନ୍ନ ପ୍ରକାର ଚେରମୂଳିର ଉପଚାର କରୁଛନ୍ତି ଯଥା ନିମ୍ବ ଜାମୁ ବେଲ ଥାଲକୁଡ଼ି ଇଏ ଯେଉଁ ବିଭିନ୍ନ ପ୍ରକାର ଅଛି ସବୁ ଚେର ମୁଳି ଔଷଧ ତା' ପତ୍ରର ତାକୁ କରିକି ଗ୍ରାଇଣ୍ଡିଂ କରିକି ସେ ଗୋଟିଏ ଜୁସ୍ କରିକି ସନ୍ଧ୍ୟାବେଳେ ସେ ଆଉ ସକାଳେ ଆଉ ସନ୍ଧ୍ୟାବେଳେ ସେ ଦେଉଛନ୍ତି ଆଉ ଲୋକ ଯିଏ ସବୁ ମର୍ଣ୍ଣିଂ ୱାକ ଇଭନିଂ ୱାକିଂ ରେ ଯାଉଛନ୍ତି ତାକୁ ହିଁ ଏସବୁ ଜୁସ୍ ତାକୁ ସବୁ ପିଉଛନ୍ତି ଆଉ ସେ ବି ଆଡଭାଇସ୍ କରୁଛନ୍ତି ସେ ବୈଦ୍ୟ ମହାଶୟ ଯିଏ ସମସ୍ତେ ଚାଲିବା ପାଦରେ ଚାଲିବା ଆଉ ବ୍ୟାୟାମ୍ କରିବା ଆଉ ପ୍ରାଣାୟାମ କରିବାକୁ ହିଁ ସମସ୍ତେ ବି କରୁଛନ୍ତି ସନ୍ଧ୍ୟାବେଳେ ଯେଉଁ ବୟସ୍କ ଲୋକମାନେ ଅଛନ୍ତି ସେମାନେ ଗୋଟିଏ ଏକତ୍ରିତ ହୋଇକି ବସିକି ସେ ଯୋଗ ପ୍ରାଣାୟାମ କରୁଛନ୍ତି ଏସବୁ ଚାଲିଛି ଗୋଟିଏ ଉପାୟ ଆଉ ତେଣୁ ଆମର ଏଇ ମଧୁମେହ ରୋଗକୁ ଆମ ଗାଁ ଲୋକ ପ୍ରାୟତଃ ଆମେ କଣ୍ଟ୍ରୋଲରେ ରଖିଛୁ